ଆମ ସଂସ୍କୃତିରେ ମହିଳାମାନଙ୍କର ଋତୁସ୍ରାବ କିପରି କରାଯାଏ ଯେତେବେଳେ ଗୋଟିଏ ଝିଅ ଜନ୍ମ ନେଇଯାଇଥାଏ ବାପା ମା' ଘରକୁ ଲକ୍ଷ୍ମୀ ଆସିଲା ବୋଲି କୁହନ୍ତି ଋତୁସ୍ରାବ କରିଲେ ମୁଖ୍ୟତଃ ଝିଅମାନଙ୍କଠାରେ ହୋଇଥାଏ ଯେଉଁଦିନ ତା'କୁ ତେରବର୍ଷ ପୂରିଯାଏ ସେଇଠୁ ତାର ଋତୁସ୍ରାବ ହୁଏ ଯାହାଫଳରେ ବାପା ମା' ଭାବନ୍ତି ତାର ଗର୍ଭ ଧାରଣ କ୍ଷମତା ହୋଇଗଲା ବୋଲି ଭାବନ୍ତି ବିଭିନ୍ନ ଜାତିରେ ବିଭିନ୍ନ ପ୍ରକାର ଭାବେ ଋତୁସ୍ରାବ ହେଲେ କରିଥାନ୍ତି କନ୍ଧ ଜାତି ଝିଅମାନଙ୍କର ଋତୁସ୍ରାବ ହେଲେ ତାଙ୍କ ଘରେ ଭୋଜି କରିଥାନ୍ତି ଋତୁସ୍ରାବ ହେଲେ ପରିବାରରେ ଖୁସି ଅନୁଭବ କରନ୍ତି କାରଣ ଗୋଟିଏ ଝିଅ ଋତୁସ୍ରାବ ହେଲେ ପରିବାରରେ କୁହନ୍ତି ଯେ ଝିଅ ଗର୍ଭଧାରଣ କ୍ଷମତା ହୋଇଗଲା ଝିଅମାନଙ୍କର ଋତୁସ୍ରାବରେ ବହୁତ ଅସୁବିଧା ବି ହୋଇଥାଏ ଠିକ୍ ସମୟରେ ଋତୁସ୍ରାବ ନହେଲେ ଝିଅମାନେ ବହୁତ ଅସୁବିଧା ହୋଇଥାଏ ଜଣଙ୍କ ଜଣଙ୍କ ବହୁତ ଜୋରରେ ଋତୁସ୍ରାବ ହୋଇଥାଏ ଋତୁସ୍ରାବ ସମୟରେ ତାଙ୍କର ବହୁତ ରକ୍ତ ଯାଏ ପେଟ କାଟିଥାଏ ଆଉ ତାକୁ ସାତ ଦିନ ପର୍ଯ୍ୟନ୍ତ କେହି ଛୁଅନ୍ତି ନାହିଁ ଏବଂ କୌଣସି ପୂଜାକାର୍ଯ୍ୟ ସେ କରିପାରିବ ନାହିଁ କି ମନ୍ଦିର ମଧ୍ୟ ଯାଏନାହିଁ ମହିଳାମାନେ ଋତୁସ୍ରାବ ହେଲେ ସେ ସମୟରେ ତାକୁ ସହିତ ସ୍ଵାମୀ ସହବାସ କରେ ନାହିଁ ଆମେ ମୁଖ୍ୟତଃ ରଜ ସଂକ୍ରାନ୍ତିରେ ମହିଳାମାନେ ମନ୍ଦିର ଯାଆନ୍ତି ନାହିଁ କାରଣ ସେମାନେ ରଜବତୀ ହୁଅନ୍ତି ରଜ ସଂକ୍ରାନ୍ତିରେ ଝିଅମାନେ ଉପବାସ ରହି ନିଜର ମାନସିକ ପୂରଣ ପାଇଁ ବ୍ରତ ରଖନ୍ତି ଏହି ସଂକ୍ରାନ୍ତିରେ ସେମାନେ ମନ୍ଦିର ନ ଯାଇ ଘରେ ମାନସିକ କରନ୍ତି ଝିଅମାନଙ୍କ ପାଖରେ ଯେଉଁ କ୍ଷମତା ଅଛି ଅନ୍ୟ କାହା ପାଖରେ ନାହିଁ କାରଣ ଗର୍ଭଧାରଣ କ୍ଷମତା କେବଳ ଝିଅମାନଙ୍କ ପାଖରେ ଅଛି ଝିଅମାନେ ଏହି ପିଲା ଜନ୍ମ କରିପାରନ୍ତି ଋତୁସ୍ରାବ ହେଲେ ସାତ ଦିନ ପର୍ଯ୍ୟନ୍ତ ତା'ର ପୁରୁଷ ସହବାସ ନ କରିବା ପାଇଁ ନିୟମ ରହିଛି ବିବାହିତା ମହିଳାମାନେ ଋତୁସ୍ରାବ ହେଲେ ମୁଣ୍ଡରେ ସିନ୍ଦୂର ଲଗାନ୍ତି ନାହିଁ ଋତୁସ୍ରାବଠୁ ସାତଦିନ ପରେ ମୁଣ୍ଡ ସଫା କରି ସିନ୍ଦୂର ଲଗାଇଥାନ୍ତି ଋତୁସ୍ରାବ ହେଲେ ଯେମିତି ସହବାସ କରାଯାଏ ନାହିଁ ଠିକ୍ ସେମିତି ରଜପର୍ବ ଆସିଲେ ସାତଦିନ ମାଟି ମା'କୁ ଲୁହା କଜିର ଆଦିର ବ୍ୟବହାର ଉପ ତା' ଉପରେ କରାଯାଏ ନାହିଁ